ଆମ ଅଞ୍ଚଳରେ ଭୁବନେଶ୍ୱର ସ୍ଥିତ ଏକ ଷ୍ଟାଡ଼ିୟମ୍ ଅଛି ଯାହାକି ସେଠା ସେଟା ନାଁ ହେଉଛି ଆମର କଳିଙ୍ଗ ଷ୍ଟାଡ଼ିୟମ୍ ସେହି କଳିଙ୍ଗ ଷ୍ଟାଡ଼ିୟମ୍ରେ ବିଭିନ୍ନ ପ୍ରକାର ଖେଳ ହୋଇଥାଏ ଯଥା ପହଁରା ଆମର ହକି ଫୁଟ୍ବଲ୍ ଜାଭିଲିଂ ଥ୍ରୋ ଇତ୍ୟାଦି ସବୁ ଖେଳର ତାଲିମ୍ ମଧ୍ୟ ଦିଆହେଇଥାଏ ଯାହାକି ଛୋଟ ପିଲାମାନେ ସେଠାରେ ରହି ତାଲିମ୍ ଗ୍ରହଣ କରିଥାନ୍ତି ଏବଂ ବିଭିନ୍ନ ଅଲ୍ମ୍ପିକ୍ସ୍ରେ ଭାଗ ନେଇଥାନ୍ତି ବର୍ତ୍ତମାନ ଆମ ଓ ଜଟଣୀରେ ଗୋଟିଏ ରେଲ୍ୱେ ଷ୍ଟାଡ଼ିୟମ୍ ଅଛି ଯେଉଁଠାରେ କି ସେଠାରେ ଆମର ଫୁଟୁବଲ୍ କ୍ରିକେଟ୍ ଏବଂ ବିଭିନ୍ନ ଜାତୀୟ ଦିବସ ମାନଙ୍କରେ ସେଇଟା ଆମର ପାଳନ କରାଯାଏ ଏବଂ ଆମ ପାଖ ଘର ପାଖରେ ଏକ ପଡ଼ିଆଟେ ଅଛି ଯାହାକି ମୁଁ ସକାଳୁ ଉଠି ପ୍ରଥମେ ଏକ୍ସର୍ସାଇଜ୍ କରିବା ପାଇଁ ସେଠାକୁ ଯାଏ ଏବଂ ସେଠାକୁ ଗଲେ ମତେ ବହୁତ ଆନନ୍ଦ ଲାଗେ ଏବଂ ମୁଁ ସେଠାରେ ଦୌଡ଼ିବା ସହିତ ଆମର ଯୋଗ ମଧ୍ୟ କରିଥାଉ ଯାହାଫଳରେକି ମୋ ମନ ବହୁତ ପ୍ରଫୁଲ୍ଲ ରହେ